ଆଜ୍ଞା ଆସନ୍ତୁ ଆସନ୍ତୁ ଆଉ କ'ଣ କ'ଣ ନେବେ

ବୁରା ହିସାବରେ ନେଲେ ଆପଣ ହଁ ହଁ ବୁରା ହିସାବରେ ନେଲେ ଆପଣଙ୍କୁ ସୁବିଧାରେ ପାଇବେ ନା ଆପଣ

ସୁଜି ଅଛି ପନ୍ଦର ଟଙ୍କା ଆଉ ରସୁଣ ବି ଆପଣଙ୍କର ଗୋଟେ କାମ କରନ୍ତୁ ସେ ବୁରା ହିସାବରେ ନେଇଯାଆନ୍ତୁ ଆପଣ ଖୋଲା କାହିଁକି ନେବେ ଖୋଲା ରେଟ୍ ଅଧିକ ପଡ଼ିବ ରସୁଣ କିଲ ତ ତିନିଶହ ଟଙ୍କା ଆପଣ ବୁରା ନେଲେ ଆପଣଙ୍କର ଫାଇଦା ହେବ ବୁଝିଲେନା ତାପରେ ଆଳୁ କଥା ଯେଉଁ କହିଲେ ଆଳୁ ନୂଆ ଆଳୁ ଅଛି ପୁରୁଣା ଆଳୁ ଅଛି ନୂଆ ଆଳୁର ରେଟ୍ ଅଲଗା ଅଛି ପୁରୁଣା ଆଳୁର ରେଟ୍ ଅଲଗା ଅଛି ତେଣୁ କରି ଆପଣ କ'ଣ ପାଇଁ ନେବେ ତ ଆପଣଙ୍କର କ'ଣ ବାହାଘର ଫାହାଘର କିଛି ଅଛି ନା କ'ଣ

ହଉ ପିଆଜ ଅଛି କୋଡ଼ିଏ ଟଙ୍କା ଆପଣ ସେ ପିଆଜ ବୁରା ଅଛି ବୁରା ନେଇ ଯାଆନ୍ତୁ ଆପଣ ପିଆଜ ଭଲ ପୁଆ ବି ଅଛି ବଡ଼ ବଡ଼ ପିଆଜ ଅଛି ଅସୁବିଧା କିଛି ନାହିଁ ଆପଣ ବାଛିକି ନେଇପାରିବେ ଏଠି କୌଣସି ଅସୁବିଧା ନାହିଁ ଆପଣ ଇଚ୍ଛା କଲେ ଆପଣ ବାଛିକି ନେଇପାରିବେ ଆଉ ବୁରା ବି ନେଇ ପାରିବେ ବୁଝିଲେନା ଏଇଟା ଟିକେ ଆମେ କନ୍ସେସନ୍ରେ ଆପଣଙ୍କୁ ଦେଇଦେବା ଅସୁବିଧା କିଛି ନାହିଁ ଆପଣ ଯାହା ଇଚ୍ଛା ଆପଣ ଗୋଟେ କୁହନ୍ତୁ ଚିଠା କରିଦେବା ଚିଠା କରିଦେଲେ ଆପଣ ନେବେ ସୁବିଧା ହେବ ହଁ ହଁ ଦିଆହେବ ତାପରେ ଆପଣ ପ୍ୟାକେଟ୍ ଚାଉଳ ନେଇଯାଆନ୍ତୁ ପ୍ୟାକେଟ୍ ଚାଉଳଟା ଭଲ ହେବନା ପ୍ୟାକେଟ୍ ଚାଉଳଟା ସବୁଠୁ ହଁ ପ୍ୟାକେଟ୍ ଚାଉଳ ଆପଣ ନେବେ ଯଦି ସେ ପ୍ୟାକେଟ୍ ଚାଉଳଟା ଭଲ ହେବ କ୍ୱାଲିଟି ଠିକ୍ ଆସିବ ସେଇଟା ଆସିବ ତିନି ହଜାର ଖଣ୍ଡେ ଟଙ୍କା ଆସିବ ସବୁ ପ୍ରକାର ଚାଉଳ ଅଛି କଣ୍ଟ୍ରୋଲ୍ ଚାଉଳ ଅଛି ଦେଶୀ ଚାଉଳ ଅଛି ପ୍ୟାକେଟ୍ ଚାଉଳ ଅଛି ଆପଣ ଯୋଉ ଚାଉଳ ଚାହିଁବେ ନେଇପାରିବେ କିନ୍ତୁ ପ୍ୟାକେଟ୍ ଚାଉଳଟା ଭଲ ହେବ ମୁଁ ଲୋକ ପସନ୍ଦ କରୁଛନ୍ତି ବେଶୀ ଆପଣ ଏଟା ନେଇଯାଆନ୍ତୁ ଭଲ ହେବ ହେଲା ହଁ ଦେଇଦେବା ତାପରେ ଆପଣଙ୍କର ଆଜ୍ଞା ସବୁଥର ନେବା ପାଇଁ ବି ଆମର ଗାଡ଼ି ଅଛି ବୁଝିଲେନା ଗାଡ଼ିରେ ଆପଣ ହଁ ତେଲ କଥା କହିଲେ ତେଲ ଫ୍ରିଡ଼ମ୍ ଅଛି ଫ୍ରିଡ଼ମ୍ର ସୋରିଷ ତେଲ ବି ଅଛି ରିଫାଇନ୍ ଅଛି ସବୁ ପ୍ରକାର ଅଛି ଆପଣ ଫ୍ରିଡ଼ମ୍ ନେଇ ଯାଆନ୍ତୁ ଫ୍ରିଡ଼ମ୍ଟା ଭଲ ରେଟ୍ ବି ଠିକ୍ ଅଛି ସେଇଟା ନେଇ ଯାଆନ୍ତୁ ଆପଣଙ୍କର ଭଲ ହେବ ଆଜ୍ଞା ହଁ ଆପଣ ଫ୍ରିଡ଼ମ୍ ତେଲଟେ ନେଇଯାଆନ୍ତୁ ତା'ପରେ ଆମର ସାମାନ ବି ଦେଇଦେବା କୁହନ୍ତୁ ହଁ ଠିକ୍ ଅଛି ଅଦା ଦେଇଦେବ ଭଲ ଅଦା ଅଛି ଭଲ ଅଦା ଅଛି ଆଉ ହଁ ଗୁଣ୍ଡ ମସଲା ବି ଅଛି ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଜିରା ଗୁଣ୍ଡ ହଁ ହଁ ସବୁ ଦିଆହେବ ଚିକେନ୍ ସେ ଚିକେନ୍ ଆପଣଙ୍କର କ'ଣ ଚିକେନ୍ ଆଇଟମ୍ ହେବ ତ

ହଁ ହେଉ ଠିକ୍ ଅଛି ଆମେ ଦେଇଦେବା ବାହାଘରଟା କେବେ ଅଛି ହଁ ହଁ ଠିକ୍ ଅଛି ମୁଁ ଠିକ୍ ଅଛି ମୁଁ ହିସାବ କରିକି ଆପଣଙ୍କର ପେମେଣ୍ଟ୍ଟା ମୁଁ ବିଲ୍ଟା ଦେଉଛି ଏ ବାହାଘରଟା ଆପଣଙ୍କର କେବେ ଅଛି ଅଛି ନା ଆମର ଗାଡ଼ି ଅଛି ଗାଡ଼ି ଅଛି ଆପଣ ସାମାନ ଗାଡ଼ିରେ ଆପଣ ଘରେ ପହଞ୍ଚାଇଦେବେ ବୁଝିଲେନା ଆମର ଜିନିଷପତ୍ର ଏଠି ଲୋଡ଼୍ ହେବ ଆଜ୍ଞା ତ ଆପଣ ସେଇ ଦେବେ ଦେଖିକି ଆଉ ପାଞ୍ଚଶହ ଖଣ୍ଡେ ଟଙ୍କା ଦେବେ ଆଉ ହଁ ଗାଡ଼ି ପହଞ୍ଚାଇ ଦେବ ଆଉ ଆମ ଗାଡ଼ି ଅଛି ଯଦି ଆପଣଙ୍କର ଆଉ କ'ଣ ରହିଲା କୁହନ୍ତୁ ବାକି ଯାହା ରହିଗଲା ଆପଣ ହଉ ଠିକ୍ ଅଛି ଲିଷ୍ଟ୍ ଦେଇଦେବ ଆମେ ଆଉ ଏବେ ତ ନାହିଁ ଆପଣ ଦୁଇ ଦିନ ପରେ ବି ଆସିଲେ ଆପଣ ହଉ ହଉ ଠିକ୍ ଅଛି ହଁ ଏଇଠି ସବୁ ସୁବିଧା ହାଣ୍ଡି ଅଛି ଆଉ ଆଜ୍ଞା